ଉଭୟ କର୍ମଜୀବି ଏବଂ ଗୃହିଣୀମାନଙ୍କ ପାଇଁ ସରକାର ପେନ୍ସନ୍ ଯୋଜନା କରିଛନ୍ତି ଯେମିତିକି କର୍ମଜୀବିମାନେ ଆମର ପେନ୍ସନ୍ ସୁବିଧା ପେନ୍ସନ୍ କର୍ମଜୀବିମାନେ ଆମର ପାଇବେ ପେନ୍ସନ୍ ପେନ୍ସନ୍ ପଲିସି ଆଉ ଗୃହିଣୀମାନେ ପାଇପାରିବେ ଆମର ହେଲ୍ଥ ପଲିସି କର୍ମଜୀବିମାନେ ବି ହେଲ୍ଥ ଇଏ ପାଇପାରିବେ ପଲିସି ଆଉ ବାକି ରହିଲା ଆମର ଅଟଳ ଅଟଳ ପେନ୍ସନ୍ ଗୋଟିଏ ଅଛି ସେଇଟା ମଧ୍ୟ ଗୃହିଣୀ ଏବଂ କର୍ମଜୀବି ଦୁଇଜଣ ଯାକ ପାଇପାରିବେ ଆଉ ଦୁର୍ଘଟଣାଜନିତ ଗୋଟିଏ ପେନ୍ସନ୍ ଅଛି ଯେଉଁଟାକି ଲୋକଟି ନିଜେ ମୃତ୍ୟୁବରଣ କରିସାରିଲା ପରେ ଯିଏ ତାଙ୍କର ନୋମିନି ଥିବେ ସେ ସେ ଇଏ ପେନ୍ସନ୍ ପାଇପାରିବେ